ହଁ ଆପଣ କୋଉଠୁ କହୁଛନ୍ତି ଆପଣ ବାହାଘର ପାଇଁ କିଛି ଇଲେକ୍ଟ୍ରିକ୍ ସାମଗ୍ରୀ ଦେଉଛନ୍ତି ହଁ ହଁ ଆଉ ଆପଣ ଆସନ୍ତୁ ଯୋଉ ଆମର ପନ୍ଦର ତାରିଖ୍ରେ ବାହାଘର ହେବ ସେଥିରେ ଇଲେକ୍ଟ୍ରିକ୍ ଜିନିଷ ଲାଇଟ୍ ଝାଲେରି ଲାଇଟ୍ ଝାଲେରି ସେସବୁ ଦରକାରେ କେତେ ପଇସା ନେବେ କ'ଣ କରିବେ

ଏତେ କ'ଣ ଅଧିକା ହେଇଯାଉଛି ନାଇ ନାଇ ଏତେ ପଇସାରେ କେମିତି ହେବ କୋଉଟା କମ୍ ରେଟ୍ କରିବେ ନା ଆଉ ନାଇ ନାଇ ଛଅ ହଜାର ଟଙ୍କା ଅଧିକା ହେଇଯାଉଛି ଖାଲି ଲାଇଟ୍ ଝାଲେରି ଫାଲେରି ଏଇ ଲିଚୁ ହେରିକା ଲାଗିବ ଟିକେ

ହଁ ନାଇ ବା ଏତେ ଅଧିକା ଖାଲି ଲାଇଟ୍ଟା ଆଉ ଲିଚୁ କେଇଟା ଝାଲେରି ଟିକେ ଲାଗିବ ଏତେଗୁଡ଼େ ପଇସା ହଁ ଆଉ ଟିକେ କମେଇ ଦିଅନ୍ତୁ

ହ୍ୟାଲୋ ହଁ ଆଉ ଟିକେ କମେଇ ଦେଉନାହାନ୍ତି ହଁ ତିନି ହଜାର ଟଙ୍କା ନିଅନ୍ତୁ ଆଉ ତାକୁ ରେଟ୍ କହିବେ ନା ଇଏଗୁଡ଼ା କଉ କଥା ନାଇ ହେ ତିନି ହଜାର ଟଙ୍କା ନେଉନି ଆଉ

ତିନି ହଜାର ଟଙ୍କା ହି ଫାଇନାଲ୍ କରିଦେଉଛି ତିନି ହଜାର ଟଙ୍କା ଫାଇନାଲ୍ ହେଲା